ମୁଁ ଗୋଟେ ଦିନ ମାଲକାନଗିରି ଯାଇଥିଲି ଯାଇ ଦେଖିଲି ଭାଗବତ ମଲ୍କୁ ଯାଇଥିଲି ଭାଗବତ ମଲ୍ରେ ଗୋଟେ ଯାଇ ଦେଖିଲି ଗୋଟେ ବଢ଼ିଆ ଗୋଟେ ଶାଢ଼ୀ ସେ ଶାଢ଼ୀର ରେଟ୍ ପଚାରିଲି କହିଲେ ପାଞ୍ଚ ହଜାର ମୁଁ କହିଲି ନାଇଁ ଏତେ ଟଙ୍କାରେ ନେବି ନାହିଁ ଟିକେ କମାନ୍ତୁ ଭାଇନା ଏହା କରିକି ସେ ତିନି ହଜାର କରିଲା ତିନି ହଜାରେ ମୁଁ ଶାଢ଼ୀ ଲୁଗାଟା କିଣିକି ଆଣିଲି କେନେ ଦଶହରାରେ ବାହାଘର ସବୁଆଡ଼େ ମୁଁ ଯାଉଛିି ସେ ଶାଢ଼ୀ ପିନ୍ଧିକରି ବଡ଼ ବଡ଼ ଫଙ୍କ୍ସନ୍ରେ ଯାଉଛି ସମସ୍ତେ ଦେଖୁଛି କହୁଛି ଏତେ ବଢ଼ିଆ ଗୋଟେ ଶାଢ଼ୀ କେଁଉଠାରୁ ଆଣିଲ ତମେ ମୁଁ କହିଲି ଭାଗବତ ମଲ୍ରେ ଯାଇ ଏକୁଟିଆ ଆଣିଥିଲି ନା ଏତେ ବଢ଼ିଆ ତମ ଶାଢ଼ୀଟା ଯେ ବଢ଼ିଆ ଲାଗୁଛିି ହଁ ଶାଢ଼ୀଟା ଭଲ କେତେ ଥର ଧୋଇଲା ପରେ ବି କଲର୍ ଛାଡ଼ୁନାହିଁ ସମସ୍ତେ ପଚାରୁଛନ୍ତି କେଉଁଠାରୁ ଆଣିଛ କେଉଁଠୁ ଆଣିଚ ତମେ ରେଟ୍ କେତେ ନେଲା ମୁଁ କହିଲେ ପାଞ୍ଚ ହଜାର ହେଲେ ସମସ୍ତେ କହୁଛି ଏତେ ପାଞ୍ଚ ହଜାର ଏତେ ବଢ଼ିଆ ଶାଢ଼ୀ ଆମେ ବି କିଣିବି କିଏ ବି କହୁଛି ଆମେ ବି ଯିବି ବୋଲି ସେମାନେ କହୁଛନ୍ତି